ଆମ ଅଞ୍ଚଳରେ ପରିବହନ ସୁବିଧା ପାଇଁ ବସ୍ ବି ଅଛି ଟ୍ୟାକ୍ସି ଅଟୋ ରିକ୍ସା ଅଛି ଓଲା ଅଛି ବି ବିଭିନ୍ନ ପ୍ରକାର ସୁବିଧା ମଧ୍ୟ ସବୁ ଉପଲବ୍ଧ ଅଛି ବସ୍ ତ ସରକାରଙ୍କ ଦ୍ୱାରା ସିଟି ବସ୍ ଚାଲିଛି ସେଥିରେ ବହୁତ କମ୍ ପଇସାରେ ପ୍ରତି ଜାଗାକୁ ଆପଣମାନେ ଯିବା ଆସିବା କରିପାରିବେ ପର୍ଯ୍ୟଟକ ହୁଅନ୍ତୁ ସାଧାରଣ ଲୋକ ହୁଅନ୍ତୁ ସମସ୍ତେ ବି ଯିବା ଆସିବା କରିପାରୁଛନ୍ତି ଟ୍ୟାକ୍ସି ବି ଆପଣଙ୍କୁ ସବୁ ସମୟରେ ମିଳିପାରିବ ଅଟୋ ରିକ୍ସା ବି ବହୁତ ଚାଲୁଛି ସିଏ ମଧ୍ୟ ବି ତାର ସୁବିଧା ବହୁତ ରହିଚି ଆମ ଅଞ୍ଚଳରେ ତେଣୁ ଏଗୁଡ଼ାକରେ ବହୁତ କମ୍ ଦାମ୍ରେ ମଧ୍ୟ ଆପଣ ଯିବା ଆସିବା କରିପାରିବେ ଏବଂ ସବୁ ଭରସା ଯୋଗ୍ୟ ମଧ୍ୟ ବସ୍ ହେଉ ଟ୍ୟାକ୍ସି ହେଉ ଆପଣ ଯେଉଁ ସମୟରେ ଚାହିଁବେ ସବୁ ସମୟରେ ପାଇପାରିବେ